ହ୍ୟାଲୋ ହଁ ଭାଇନା ଆଉ ଫଳ ଏବେ କେତେ ଟଙ୍କା ଅଛି ଫଳ ବିକୁଛନ୍ତି ପରା ହଁ ହଁ ତ କ'ଣ କ'ଣ ସବୁ ଫଳ ଅଛି ହଁ ଏବେ ଆପଲ୍ କିଲୋ ଏବେ କେତେ ଅଛି କି ଶହେ ଟଙ୍କା ଆଉ ଅଙ୍ଗୁର ଅ ହଁ ସତୁରୀ ଅ ସପୁରୀ ପଣସ ସପୁରୀ ପଣସ ନବେ ପଣସ କୋଳି କୋଳି ହଁ ନାଇଁ ନାଇଁ ଅଙ୍ଗୁର କୋଳି ଅ ହଁ ଆଉ କଦଳୀ କେତେ ଟଙ୍କା ଅଛି ହଁ କଦଳୀ କିଲୋ ଟେ ନେବି ହଁ ହଁ ହଁ ଆଉ ସୀତାଫଳ କେତେ ଟଙ୍କା ଅଛି ଏ ଆମ୍ବ ଆମ୍ବ ନଡ଼ିଆ କେତେ ଅଛି ଓ ହ ନଡ଼ିଆ ତିରିଶି ହଁ ହଁ ତ କେତେ କ'ଣ ମାନେ ଫଳ ରଖିଛନ୍ତି ଆପଣ ମାନେ କେତେ ମାନେ ଫଳ ରଖିଛନ୍ତି ମାନେ କ'ଣ ସବୁ ପ୍ରକାର ଫଳ ଅଛି ନା ମାନେ କମ୍ କମ୍ ଅଛି ନା ଅଧିକ ଅଛି ମାନେ ସରି ଗଲାଣି ନା ଅଛି ଓ ହ ସବୁ ସରି ଗଲାଣି ନା ଅଛି ସବୁ ହଁ ହଁ ହଁ ରେଟ୍ ବେଶୀ ଅଧିକ ଅଛି ବୋଧେ ହଁ ହଁ ମୋର ସୁରାଟରେ ସାଙ୍ଗ ମାନେ ରହୁଛନ୍ତି ତ ସେମାନଙ୍କୁ ପଚାରି ଜାଗା ଯଦି ମୁଁ ନା ଆପଣ ଜାଗା କ'ଣ କରିବି ସେଇଠି ଅ ହୋ ତ ଏଇଠି କ'ଣ ବେପାର ଚାଲିନି କି ଭଲ ଚାଲିନି କି ଏଇଠି ହ୍ୟାଲୋ ଓ ଏଇଠି ବେପାର ଏଇଠି ମାନ୍ଦା ଚାଲିଛି ଏଇଠି ହଁ ହଁ ହଁ ହଉ ଠିକ୍ ଅଛି ତ ମୁଁ ମୋ ସାଙ୍ଗ ମାନଙ୍କୁ ମାନେ ମୋର ଚିହ୍ନା ପରିଚୟ ଯାହା ଅଛନ୍ତି ମୁଁ ସେଇଠୁ ପଚାରି ଆପଣଙ୍କୁ କହିବି ଆଉ ହେଲା ତ ଆପଣଙ୍କର ମାନେ ଫଳ ଫଳ ସବୁ ପ୍ରକାର ମାନେ ଅଛି ତ ଭେରାଇଟି ହଁ ମୁଁ ନେଇଥାନ୍ତି ମୋର ମାନେ ଘରେ ଟିକେ ଦରକାର ତ ପୂଜା କାର୍ଯ୍ୟ କରିବା ପାଇଁ ଫଳ ଜିନିଷ ଟିକେ ନେଇଥାନ୍ତି ପୂଜା କରିବା ପାଇଁ ଡାଳିମ୍ବ କିଲୋ କେତେ ଅଛି

ହଁ ଜଳଖିଆ ଦୋକାନ ପକାଇଲେ ବି ଚାଲିବ ମୁଁ ମୋ ସାଙ୍ଗ ମାନଙ୍କୁ ପଚାରିକି ତମକୁ କହିବି ସେଇଠି ସାଙ୍ଗ ମାନେ ରହୁଛନ୍ତି ମୁଁ ସେମାନଙ୍କୁ ପଚାରିକି କହିବି ଜାଗା ଅଛି ବୋଲି କ'ଣ ମିଲ୍ସ ହଁ ମିଲ୍ସ ବି ଚାଲିବ ସୁରଟ୍ ତ ଟାଉନ୍ ଏରିଆଟା ମୁଁ ମୋ ସାଙ୍ଗ ମାନଙ୍କୁ ପଚାରିକି କହିବି ସାଙ୍ଗ ମାନେ ବି ରହୁଛନ୍ତି ସେଇଠି ସେମାନଙ୍କୁ କହିଲେ ସେମାନେ ଭଲ ଜାଗା ବୁଝିଦେବେ ତୁମେ ସେଇଠି ଯାଇକିରି ମିଲ୍ସ ଦୋକାନ କରିବ ହଁ ହଉ ଭାଇନା ରଖିଲି